ଓଡ଼ିଆରେ କିଛି ଖଣ୍ଡବାକ୍ୟ ରହିଛି ତା'ର ଗୋଟିଏ ଉଦାହରଣ ଦେବି ମୋତେ ଯେତେ ମାଠୁଥିବ ମାଠ ମୁଁ ସେହି ଦରପୋଡ଼ା କାଠ ତା'ର ମାନେ ଅର୍ଥ କିଛି ନାହିଁ କିଏ ବୁଝି ନ ପାରିଲେ ସେଇଟା ହେଉଛି ରିପିଟ୍ କରନ୍ତି ବୁଝି ନ ପାରିକରି ୟାର ପରିଣାମ ହୁଏ ଯଦ୍ଵାରା କି ତା'ର କୌଣସି ଅର୍ଥ ନଥାଏ ବା କୌଣସି ପ୍ରଭାବ ନଥାଏ ତେଣୁ ଏହା ମୂଲ୍ୟହୀନ ଏହି ହିଁ ହେଉଛି ତୁମର ଏ ଯେଉଁ ଖଣ୍ଡବାକ୍ୟ ୟା ଦ୍ଵାରା କିଛିଟା ବି ମାନେ ଅର୍ଥ ନ ଥାଏ ବି ବେଳେବେଳେ ବା ଲୋକ ନ ବୁଝିପାରିକି ଏ ଖଣ୍ଡବାକ୍ୟକୁ ତାକୁ କାର୍ଯ୍ୟରେ ଲଗେଇଥାନ୍ତି